ଆମ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ ଏଠାରେ ଅନେକ ଧର୍ମଜାତି ଲୋକ ବସବାସ କରନ୍ତି ଏଠାରେ ମଧ୍ୟ ଆମର ଅନେକ ଧାର୍ମିକ ସାଂସ୍କୃତିକ ବିଭିନ୍ନ ପାରମ୍ପାରିକ କାର୍ଯ୍ୟ କଳାମାନ ଅନୁଷ୍ଠାନ ଅନୁଷ୍ଠିତ ହୁଏ ବିଭିନ୍ନ ମନୋରଞ୍ଜନ ଶିଳ୍ପ କାମ ମଧ୍ୟ ହୋଇଥାଏ ଆଉ ଓଡ଼ିଶୀ ନୃତ୍ୟ କୁଚିପୁଡ଼ି ନୃତ୍ୟ ଆମର ଓଡ଼ିଶାରେ ହଉଚି ବହୁତ ପୁରାତନ ଏବଂ ପ୍ରସିଦ୍ଧ ନାଚ ଅଟେ ଏହି ଏହି ନାଚ ଦେଖିବାକୁ ବହୁତ ଦେଶ ବିଦେଶରୁ ମଧ୍ୟ ଲୋକମାନେ ଆସନ୍ତି ଏଠାକୁ ଦେଖିବା ପାଇଁ ବହୁତ ଭଲ ଲାଗେ ଦେଖିବା ପାଇଁ ଏଇ ଯେଉଁ ଓଡ଼ିଶୀ ର ଯେଉଁ ମଧୁରତା ଯେଉଁ ନାଚର ମଧୁରତା ଏଠି ଏମିତି ଅନେକଗୁଡ଼ିଏ ଆହୁରି ମଧ୍ୟ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ ଆମର ବର୍ଷ ଭାରତ ବର୍ଷରେ ଅଛି ନାଟକ ବିଭିନ୍ନ ନାଟକ ମଞ୍ଚା ଉପରେ ମଧ୍ୟ ପରିବେଶିତ ହୁଏ ଲୋକମାନେ ଦେଖନ୍ତି ତା'ର ତା'ର ମଜା ନିଅନ୍ତି ଏମିତି ଅନେକଗୁଡ଼ିଏ ମଧ୍ୟ ଆଉ କେତେକ ନାଟକ ଭିତ୍ତିକ କାର୍ଯ୍ୟ ମଧ୍ୟ ଆମ ଭାରତ ମଧ୍ୟରେ ରହିଛି ପସନ୍ଦ କରନ୍ତି ଲୋକମାନେ